ହ୍ୟାଲୋ ମୁଁ ଶ୍ରୀଲେଦର୍ ସର୍ଭିସ୍ରୁ କହୁ ସର୍ଭିସ୍ରୁ କଲ୍ କରିଥିଲି ତ ମୁଁ ଶ୍ରୀଲେଦର୍ର ଗୋଟେ ଜୋତା ଆଣିଥିଲି ଭୁବନେଶ୍ୱରରେ ଥିବା ସେ ସୋ ରୁମ୍ରୁ ତ ବହୁତ ଭଲ ହିଁ ପଡ଼ିଲା ତା କ୍ଵାଲିଟିଟା ତ ମୁଁ ସେଥିପାଇଁ ଧନ୍ୟବାଦ ଦେବା ପାଇଁ କଲ୍ କରିଥିଲି ଶ୍ରୀଲେଦର୍ର ପ୍ରତ୍ୟେକଟି ଜୁତା ଆମ ଫ୍ୟାମିଲିର ଯିଏ ବି ଆଣିକିରି ୟୁଜ୍ କରିଛନ୍ତି ସେମାନଙ୍କର ବହୁତ ଭଲ ଭଲ ବହୁତ ଲାଷ୍ଟିଂ ବି କରିଛି ବହୁତ ଦିନ ପର୍ଯ୍ୟନ୍ତ ଆମେ ପିନ୍ଧିଛୁ ସେ ସୁ'କୁ ଆଉ ଭଲ ସୁ ହୋଇଥିବାରୁ ତ ସେଟା ସମସ୍ତେ ବି ୟୁଜ୍ କରିପାରିବି ଆମେ ଆମ ତ ପଡ଼ିଶାମାନଙ୍କୁ ବି କହିପାରୁଛୁ ଯେ ସେମାନେ ଏଇ ସୁ'କୁ ୟୁଜ୍ କରନ୍ତୁ ଆଉ ଶ୍ରୀଲେଦର୍ ହିଁ ଆଣିକିରି ପିନ୍ଧନ୍ତୁ ସବୁବେଳେ ପାଇଁ ଶ୍ରୀଲେଦର୍ ଯେକୌଣସି ବି ଚପଲ ଆଣିଲେ ଡେଲି ୟୁଜ୍ ହେଉ କିମ୍ବା ପାାର୍ଟି ୱେର୍ ହେଉ ଯେକୌଣସି ବି ସୁ ଆଣିଲେ ସେଇଟା ବହୁତ ଲାଷ୍ଟିଂ କରୁଛି ଏଇଟା ମୁଁ ବହୁତ ବର୍ଷରୁ ୟୁଜ୍ କରି ଆସୁଛି ସେଥିପାଇଁ ଆପଣଙ୍କ କମ୍ପାନୀକୁ ବହୁତ ବହୁତ ଧନ୍ୟବାଦ ଆପଣ କମ୍ପାନୀ ଯେଉଁ ପ୍ରଡ଼କ୍ଟ ମାର୍କେଟ୍କୁ ଦେଉଛନ୍ତି ସବୁ ବର୍ଷ ସବୁ ନ୍ୟୁ ଭେରାଇଟିର ନ୍ୟୁ ଷ୍ଟାଇଲ୍ର ନ୍ୟୁ ଡିଜାଇନ୍ର ଚପଲ ସବୁ ସୁ ସବୁ ପ୍ରୋଭାଇଡ଼ କରୁଛନ୍ତି ବହୁତ ଆଜିର ଲୋକମାନଙ୍କ ପାଇଁ ବହୁତ ଯେମିତି କି ଦୁନିଆରେ ତାଳ ଦେଇକିର ଚଳିବାକୁ କୁହାଯାଏ